ମୋତେ ବହିପଢ଼ିବାକୁ ବହୁତ ଭଲଲାଗେ ଏବଂ ମୁଁ ଜଣେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ତ ମୁଁ ବହିପଢ଼ିବାକୁ ମୋତେ ବହୁତ ହି ଭଲଲାଗେ ଏବଂ ବହିରେ ହିଁ ମୋର ଜୀବନ ଏ କିନ୍ତୁ ବେଳେବେଳେ କିଛିଟା ଏମିତି ସମୟ ଆସିଯାଏ ଯେତେବେଳେ ବହି ପଢ଼ିହୁଏନି କିନ୍ତୁ ସାଧାରଣ ଭାବେ ଯେତେବେଳେ ମୁଁ ବହି ପଢ଼େ ତ ବହି ପଢ଼ିଢ଼ିଲାବେଳେ ମୁଁ ଏକଘଣ୍ଟା ପର୍ଯ୍ୟନ୍ତ ବିନା ବିରତିରେ ବହିପଢ଼ିପାରିବି ଯଦି ମୋ ମନ ଭଲଥିବ ଏବଂ ଯଦି ମୁଁ ସେ ବହିର ବିଷୟଗୁଡ଼ିକ ମଧ୍ୟରେ ନିଜକୁ ବହୁତ ଭାବରେ ଅନ୍ତର୍ଭୁକ୍ତ କରିଦେଇଥିବି ନିଜକୁ କିନ୍ତୁ ଯଦି ଦେହଖରାପ କିମ୍ବା ମନଖରାପ ଯୋଗୁଁ କୌଣସି କଥାରେ ବିଚଳିତ ହେଉଥିବି ତ ବେଶୀ ରୁ ବେଶୀ ତିରିଶ ମିନିଟ୍ ରୁ ବେଶୀ କିମ୍ବା ପଇଁଚାଳିଶ ମିନିଟ୍ ରୁ ବେଶୀ ମୁଁ ବହି ପାଖରେ ବସିପାରେ ନାହିଁ ଆହୁରି ଦେହ ଖରାପ ଥିଲେ ବେଶୀ ରୁ ବେଶୀ ଦଶ କିମ୍ବା କୋଡ଼ିଏ ମିନିଟ୍ ମୁଁ ବହି ବହି ପାଖରେ ବସିପାରେ ଏବଂ ବହିକୁ ଶେଷ କରିବା କଥା କହିବାକୁଗଲେ ଗୋଟେ ବହିକୁ ମୁଁ ଏବେ ବହିର ବିଷୟଉପରେ ନିର୍ଭରକରେ କି ମୁଁ ବହିକୁ କେତେବେଳେ ଶେଷକରେ ତ ଅ ଯେତେବେଳେ ମୋର ପଢ଼ାବହି ହେଲେ ମୁଁ ତାକୁ ଚେଷ୍ଟାକରେ ମାସେ ଭିତରେ ସଂପୂର୍ଣ୍ଣ ବହିଟାକୁ ପଢ଼ିବା ପାଇଁ ଏବଂ ସାରେ ମଧ୍ୟ ମାସେ ଭିତରେ ବହିକୁ ପଢ଼ିକି ସାରିଥାଏ ଏବଂ ଯେକୌଣସି ଗଳ୍ପ କିମ୍ବା ମୋର ମନ ଇଚ୍ଛା ମନକୁ ଭଲଲାଗୁଥିବା ପୁସ୍ତକ ହୋଇଥିଲେ ତାକୁ ଗୋଟେଦିନ କିମ୍ବା ଦୁଇଦିନରେ ପଢ଼ିକି ସାରିବାକୁ ସ୍ଥିରକରିଥାଏ ଆଉ ଲକ୍ଷ୍ୟ ବି ରଖିଥାଏ ଏବେ ଗୋଟେ ବିଦ୍ୟାର୍ଥୀ ହିସାବରେ ମୋର ସବୁଦିନ ବହିପଢ଼ିବା ଗୋଟେ ଏ ସେଡ଼୍ୟୁଲ ଅଛି ଗୋଟେ ସୂଚୀ ଅଛି ତ ସବୁବେଳେ କିଛିଟା ଟାଇମ କିଛିଟା ସମୟ ନିର୍ଦ୍ଧାରିତ ରହିଥାଏ ଯେତେବେଳେ କି ମୁଁ ବହି ପଢ଼େ ଏ ସେଇଟା ମୋ ପାଠ୍ୟପୁସ୍ତକ ବହି ସେ ସବୁ ମୋର ପାଠ୍ୟପୁସ୍ତକ ରିଲେଟେଡ଼ ବହି ହୋଇଥାଏ ଏବଂ ସେ ସବୁକୁ ମୁଁ ସମୟ ହିସାବରେ ଭାଗ ଭାଗ କରିଦେଇଥାଏ ସମୟ ହିସାବରେ ଏବଂ ମୁଁ ଅଲଗା ଅଲଗା ବହି ଅଲଗା ଅଲଗା ପାଠ୍ୟପୁସ୍ତକ ଅଲଗା ଅଲଗା ସମୟରେ ପଢ଼ିଥାଏ ପ୍ରତି ବହିକୁ ପଢ଼ିବା ସମୟରେ ମୁଁ ଏଁ ଘଣ୍ଟାଏ ଏ ପଢ଼ିଲାପରେ କୋଡ଼ିଏ ମିନିଟ୍ ର ବିରତି ଦେଇଥାଏ ଏବଂ ତାପରେ ପୁଣି ଆଉ ଘଣ୍ଟାଏ ବସିପଢ଼ିଥାଏ ଏହିପରି ଭାବରେ ମୁଁ ପଢ଼ା ସମୟକୁ ଅତିବେଶୀରୁ ବେଶୀ ଅ କୋଡ଼ିଏ କୋଡ଼ିଏ ମିନିଟ୍ କିମ୍ବା ପଚିଶ ମିନିଟ୍ ପଢ଼ିଥାଏ ଏବଂ ପାଞ୍ଚମିନିଟ୍ ଏ ବ୍ରେକ୍ ଦେଇଥାଏ ସମୟ ଦେଇଥାଏ ଏହିପରି ଭାବରେ ମୁଁ ମୋ ବହି ପଢ଼ା ଜାରିରଖେ ଏବଂ କୌଣସି ଗଳ୍ପବହି ହେଲେ ମୁଁ ତାକୁ ଗୋଟେ କିମ୍ବା ଦୁଇଦିନରେ ସାରିବାକୁ ଲକ୍ଷ୍ୟରଖିଥାଏ